ହଁ ମୁଁ ଜଣେ କୃଷକ ମୋତେ କୃଷି କାମ କରିବାକୁ ବହୁତ ଭଲ ଲାଗେ ସରକାର ବି ଆମ କୃଷକ ମାନଙ୍କ ପାଇଁ ବହୁତ କିଛି ସୁବିଧା ସୁଯୋଗ ଦେଉଛନ୍ତି ଆମକୁ ଯେପରି କି ତାଲିମ ଦ୍ଵାରା ଛତୁ ଚାଷ ବଡ଼ି ଚାଷ କିପରି ଆମେ ସବୁ କରିବୁ କିପରି ଆମେ ସବୁ ଆଗକୁ ବଢ଼ାଇବୁ ସେଥିଲାଗି ଆମକୁ ସେମାନେ ତାଲିମ ଦିଅନ୍ତି ଏବଂ ଧାନ ଚାଷ କେମିତି ଆମକୁ ବଢ଼ିବ ଆମର ଧାନଟା କେମିତି ଅଧିକ ଉନ୍ନତ ଧରଣର ବଢ଼ିବ କିପରି ଆମର କୃଷକମାନଙ୍କ ପାଇଁ କିପରି ଯେ ଆମର ସେ କୃଷକମାନଙ୍କ ପାଇଁ କେମିତି ଅଧିକ ଲାଭବାନ ପାଇବେ ସେଥିପାଇଁ ବି ସେମାନେ କିଛି ଆମକୁ ଜଣାଇଥାନ୍ତି କିଛି ଏମିତି ବଡ଼ କିଛି କେମିତି ହୋଇପାରିବ ଆମେ ସବୁ କେମିତି ଆଗକୁ ବଢ଼ିପାରିବୁ କେମିତି ଚାଷଟା କେମିତି ଆମର ଆଗକୁ ବଢ଼ିବ ସେଥିଲାଗି ବି ସେମାନେ ଆମକୁ ଜଣାଇଥାନ୍ତି କେମିତି ଆମେ ପନିପରିବା ବି ଚାଷ ବି କରିଥାଉ ସେ କୃଷିରେ କୃଷିରେ ବହୁତ ପ୍ରକାର ବି ଆମେ ପାଇଥାଉ ତଥାପି ଆମ କୃଷକମାନଙ୍କ ପାଇଁ ସେମାନେ କିଶାନ କାର୍ଡ଼ ବି କରିଛନ୍ତି ଯେ ଆମର ଫାର୍ମର ଆଇ ଡ଼ି ବି କରିଛନ୍ତି ଫାର୍ମର ଆଇଡ଼ିରେ ଆମେ ବି ବହୁତ କିଛି ରିହାତି ପାଉଛୁ ସେଥିମଧ୍ୟରେ ରିହାତି ପାଇଲେ ଆମେ କିଛି ଆଗକୁ ବଢ଼ିପାରିବୁ କାଳିଆ ଯୋଜନା ବି କରୁଛନ୍ତି ଆଉ ବି ବିଭିନ୍ନ ପ୍ରକାର ବି ସରକାର ଆମ ପାଇଁ ବହୁତ ସୁବିଧା ସୁଯୋଗ ବି କରୁଛନ୍ତି